ଆମ ବାଡ଼ିରେ ମୁଁ ଅନେକ ଗଛ ଲଗେଇଛି ପନିପରିବା ଲତା ଗଛ ସବୁ ଲଗେଇଛି ଆଉ ଆମର ଆଳୁ ବାଇଗଣ ବିଲାତି ପିଆଜ ରସୁଣ ଆଉ କଞ୍ଚା ଲଙ୍କା ଧାନୁଆ ଲଙ୍କା ଫୁଲକୋବି ଏମିତି ସବୁ ଗଛ ଲଗେଇଛି ଏବଂ ଲତା ମଧ୍ୟ ବି ଲଗେଇଛି କୁନ୍ଦରି କୁନ୍ଦରି ଗଛ କୁନ୍ଦରୀଲତା ଆଉ ଶିମ୍ବଲତା କଲରା ଲତା ଆଉ ପୁଇଲତା କଖାରୁ ଲତା ବୋଇତାଳୁ ଆଉ ଆଉ ନା ଏମିତି ସବୁ ଅମୃତଭଣ୍ଡା ବି ଅଛି କଦଳୀ ବି ଅଛି ଏମିତି ସବୁ ପ୍ରକାର ଗଛ ଅଛି ଆମ ବାଡ଼ିରେ ଫୁଲ ଗଛ ବି ଅଛି ଇଆଡ଼େ ଗେଣ୍ଡୁ ମନ୍ଦାର ଏସବୁ ଅଛି ନାଡ଼ି ଗଛ ବି ଅଛି ସଜନା ଗଛ ବିମ ଗଛ ଆମ୍ବ ଗଛ ସବୁପ୍ରକାର ଗଛ ଲତା ଏମିତି ସବୁ ଲଗାଇଛି ଆଉ ଆମ୍ବ ପଣସ ବିନା ସାର ଖତରେ ଖତ ଦିଏ ବିନା ସାରରେ ସବୁ ଗଛ ଅଛି ଲଗେଇଛି ଆଉ ବହୁତ ଫଳ ବି ପଡ଼େ ଆଉ ଏବେ ତ ବର୍ଷା ହେଲାଣି ବର୍ଷାର ତ ଏଇ ଲଗା ଚାଲିଛି ଆଉ ଘରେ ମୁଁ ଚାଷ କରେ ଗଛ ଲତା ସବୁ ଲଗାଏ ଏମିତି ଗାଁ ହାଟରେ ବିକ୍ରି ବି କରାଯାଏ ଯିଏ ଯେମିତି ନିୟନ୍ତି କଦଳୀ ଅମୃତଭଣ୍ଡା ବିଲାତି ବାଇଗଣ ଯାହା ଶାଗମାଗ ଘର ଚଳିବା ପାଇଁ ବି ଯଥେଷ୍ଟ